କୁକୁଡ଼ା ଉତ୍ପାଦନ ବିଷୟରେ ମୋର ସେତେ ଜ୍ଞାନ ନାହିଁ ମୁଁ ସେ କୁକୁଡ଼ା ଉତ୍ପାଦନ ବିଷୟରେ କିଛି କହିପାରିବି ନାହିଁ ତେଣୁ ମୁଁ ଆ ଉପରେ ବିଶେଷ କିଛି ଜାଣିନାହିଁ